ଆଜିକାଲି ଅନ୍ଧବିଶ୍ଵାସ୍ ବହୁତ୍ ବଢ଼ିଗଲାନେ ଅନ୍ଧବିଶ୍ଵାସ୍ ଲୋକ୍ମାନେ ବହୁତ୍ କରୁଛନ୍ ତାର୍ ପରେ ଇଟା ଏବେ ଇଟା ଜମାନା ଆର୍ ଆଗ୍କେ ଗଲାନେ ଫେର୍ ବି ଲୋକମାନେ ଅନ୍ଧ୍ବିଶ୍ଵାସ୍ ଉପ୍ରେ ଚାଲୁଛନ୍ ଏବେ ଡକ୍ଟର୍ମନେ ଡକ୍ଟର୍ମନେ ଡକ୍ଟରଖାନାମାନେ ହେଲାନେ ଏବେ ଲୋକ୍ମାନେ ଏଛେନ୍ ପ୍ରତି ବି ଲୋକ୍ମାନେ ଗୁନିଆ ପାତି ମନେ କରୁଛନ୍ ଯେ ହେଟା ଏକ୍ଚୁଲି ନେଇଁ କର୍ବାକଥା ହେଟା କଲେ ଭଲ୍ ନାଇଁସେ ଡକ୍ଟର୍ମନେ ତ ନିଜେ ସେମାନେ ଭଗ୍ବାନ୍ ଏଁ ଭଗ୍ବାନ୍ ଏଁ ସେମାନ୍କର୍ କଥା ଆଜିକାଲି ନାଇଁ ମାନ୍ବାର୍ନେ ସେମାନେ ଆର୍ ଗୁନିଆ ପାତିମନେ କରିକିନା ନେଇଁ ଆମେ ସେ ମନ୍ଦିର୍କେ ଯଉଁ ସେ ବାବା ନିକେ ଯଉଁ ସେଟା ହେଟା କରିଯଉଁ ବୋଲିକରି ଠିକ୍ ହେମୁ ବୋଲିକରି ଏବେ କେତେ କେତେ କେତେଟା ଲୋକ ହେନ୍ତା ହି କରି ଖରାପ୍ ମରିଗଲେନା ଯେ ହେନ୍ତା ନାଇଁ କର୍ବା କଥା ଆର୍ ଏବେ କେତେନି କେତେ ବାବାମାନେ ଠକି ଅଉଛନ୍ ଏନ୍ତା ପଏସା ପତର୍ମାନେ ଆରୁ କେନ୍ ମନ୍ଦିର୍ ବନାମୁ କେନ୍ କାଏଁଟା କର୍ମୁ ଯେ ଇଟା ଲୋକ୍ମାନ୍କେ ଟିକେ ଆଗ୍କେ ନେଇଁ ନେବାର୍ କାଯେ ଚେଷ୍ଟା କର୍ବା କଥା ଆମର୍ ଯେତ୍କି ଆମର୍ ଇ ସମାଜ୍ରେ ଅଛୁଁ ସମସ୍ତେ ଇ ବିଷୟରେ ଭାବ୍ବାର୍ କଥା ଅନ୍ଧବିଶ୍ଵାସ୍ ହଟାବାର୍ କାଯେ ଲୋକ୍ମାନ୍କେ ଆଗ୍କେ ଟିକେ ବଢ଼ାବାର୍ କଥା କି ଆମେ ଯେନ୍ ମନେ ଆସୁଛନ୍ ସେମାନ୍କେ କିଛି ଭି ଠକ୍ବାର୍ କାଯେ କାଏଁ କାଆଁଟା ତମେ ଇଟାର୍ ବିଷୟରେ କାଆଁଟା ଅଛେ ସେଟା ସବୁ ବୁଝି ବୁଝା କରି ତମେ ଇଟା ଜାଁଟା ବି ଦାନ୍ ଦକ୍ଷିଣା କର୍ବାକେ ତମେ କହେବ ବୋଲିକରି ସେମାନେ ଇଟା କର୍ବେ